ବର୍ତ୍ତମାନ ଭାରତରେ ବେକାରୀ ସଂଖ୍ୟା ବୃଦ୍ଧି ପାଉଛି ତାଙ୍କୁ ସଠିକ୍ ସଠିକ୍ କାର୍ଯ୍ୟ ଯୋଗ୍ୟ ଦିଆଯାଉ ଦିଆଯାଉନାହିଁ ସେମାନଙ୍କୁ ସଠିକ୍ କାର୍ଯ୍ୟ ଦିଆଯିବା କଥା ଆଉ ଯେଉଁମାନେ ପଢ଼ା ଲେଖା ଅଛନ୍ତି ସେମାନଙ୍କୁ ଜବ୍ ହିସାବରେ ସେଲେରୀ ମିଳୁନାହିଁ ସେ ତାକୁ ସଠିକ୍ ଦରମା ଦିଆଯିବା କଥା ଆଉ ହସ୍ପିଟାଲ ମାନଙ୍କୁ ହସ୍ପିଟାଲ ମାନଙ୍କୁ ସଠିକ୍ ସୁବିଧା ପାଉନାହାନ୍ତି ଯେଉଁଥିପାଇଁ ଅଧିକ ରୋଗୀ ମାନଙ୍କ ମୃତ୍ୟୁ ହେଉଛି ସେମାନେ ଭଲ ଭାବେ ଚିକିତ୍ସା କରାଯାଉନାହିଁ ତାହା ହସ୍ପିଟାଲ ମାନଙ୍କୁ ଚିକିତ୍ସାର ଭଲ ସୁବିଧା ଦିଆଯିବା କଥା ବିଦ୍ୟାଳୟ ମାନ ବି ଡେଭଲପ୍ କରାଯିବା କଥା ଛାତ୍ରଛାତ୍ରୀ ମାନଙ୍କୁ ସଠିକ୍ ହିସାବରେ ଶିକ୍ଷା ଦିଆଯାଇ ପାରୁନାହିଁ ଯାହା ହିସାବରେ ଯେଉଁ କାରଣରୁ ଅନେକ ଛାତ୍ରଛାତ୍ରୀ ଅଶିକ୍ଷିତ ରହିଯାଉଛନ୍ତି